ଲମ୍ବା ପଦଯାତ୍ରା ମୁଁ କରିଛି ଆରେଡ଼ି ଯାଇଛି ମଣିଙ୍କ ପାଖକୁ ମଣି ବାବାଙ୍କ ପ୍ରତିକି ଯାଇଛି ଚାଲି ସେତେବେଳେ ଗାଡ଼ି ଘୋଡ଼ା ନଥିଲା ଚାଲିକିରି ଯାଉଥିଲୁ ହଁ ମୋ ମାମୁଁ ମୋ ମାଆ ମୁଁ ମୋ ବାବା ଚାଲି ଚାଲିକା ଯାଇଥିଲୁ ରାତି ତିନିଟାରେ ଉଠିକିରି ଚାଲି ଚାଲିକା ଗଲୁ ହଁ ଚାଲି ଚାଲିକା ଯାଇକିରି ଗଇତା ମାରି ପାଟରେ ପହଞ୍ଚିଲୁ ସେତେବେଳକୁ ପହଁଞ୍ଚିଲୁଣି ସାଢ଼େ ସାତଟା ଆଠଟା ଖଣ୍ଡ ବାଜିଲାଣି ଗଇତା ମାରି ପାଟରେ ପହଁଞ୍ଚିଲୁଣି ନରମ ନରମ ଖରା ଥିଲା ଟିକେ ଭଲ ଲାଗୁଥିଲା ଯେତେବେଳେ ଟାଣ ଖରା ହେଲା ଠିକ୍ ଏଗାରଟା ସାଢ଼େ ଏଗାରଟା ବେଳକୁ ମୁଁ ଆଉ ଚାଲି ପାରିଲିନି ମୋତେ ଗୋଟେ ବରଗଛ ଥିଲା ସେ ଗଛ ମୂଳେ ଶୋଇକିରି ଖାଲି କାନ୍ଦିଲି ପାଣି ପାଇଁ ମୋ ମାମୁଁ ଯାଇଁକିରି ପାଣି ଯାଇଁକିରି ଗୋଟେ କୋଉଠି ଖାଲ ଥିଲା ଖାଲରୁ ପାଣି ଗୋଟେ ତାଟିଆ ନେଇଥିଲୁ ସେତେବେଳେ ତାଟିଆ ଫାଟିଆ ଟିଫିନ୍ ଯାଇଥିଲା ପାଣି ଆଣିଲେ ମୁଁ ପାଣିଟିଏ ବି ଶୋଇଲି ମୁଁ କହିଲି ମୁଁ ଆଉ ଯାଇପାରିବିନି ଜମା ଦୁମ୍ଦୁମା ଗାଧୁଆ ବେଳ ଖରା ଯାହା ଜଳିଖିଆ ନେଇଥିଲୁ ସେଇଠି ଖାଇଲୁ ପାଣି ଯାଇ ସେଇ କୋଉଠୁ ଫୁଟ ଖାଲିଆରୁ ଆଣିଲେ ସିଇଆକୁ ପିଇଲୁ ଯେମିତି ଖରା ନରମିଲା ଟିକେ ନରମ ଖରା ହେଲା ଚାଲି ଚାଲିକା ଯାଇ ଆମେ ଯାଇ ସାଢ଼େ ଛଅଟା ଘଣ୍ଟା ବେଳେ ଯାଇ ମଣିଙ୍କ ପାଖରେ ପହଁଞ୍ଚିଲୁ ହୁଁ ମଣିଙ୍କ ପାଖରେ ପହଁଞ୍ଚି ନଈ ପାର୍ ହେଇକିରି ଡଙ୍ଗାରେ ଗଲୁ ଚାଲି ଯାଇକି ଆରେଡ଼ି ବାବାଙ୍କ ପାଖରେ ପହଞ୍ଚିଲୁ ରାତିରେ ରହିଲୁ ଠାକୁର ଦର୍ଶନ କଲୁ ବ୍ରାହ୍ମଣ ସବୁ ହାଣ୍ଡି ଭଲମନ୍ଦ ସବୁ ଦେଲେ ହାତରେ ରୋଷେଇ କରିବା ପାଇଁ କ୍ଷମତା ନାଇଁ କାହାର ସେ କହିଲେ ଆମେ କହିଲୁ ଆମେ କରିପାରିବୁନି ତମେ କରିକାରିକି ଦିଅ ସିଏ କରିକାରିକି କିଣିକିଣାକି ସବୁ କରିକାରିକି ଦେଲେ ଖାଇ ପିଇ ଶୋଇଲୁ ସକାଳୁ ଉଠି ଗାଧେଇ ପାଧେଇ ଠାକୁରଙ୍କ ଦର୍ଶନ କରିକି ଆସିଲୁ ଆଉ